ଆମ ଅଞ୍ଚଳରେ ଅନେକ ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ଲାଇବ୍ରେରୀ ରହିଅଛି ଯେଉଁଠାକୁ ପିଲାମାନେ ଯାଇ ବିଭିନ୍ନ ପ୍ରକାର ବହି ପଢ଼ିଥାନ୍ତି ଏଠାରେ ପ୍ରାୟତଃ ତିନିରୁ ଚାରି ପ୍ରକାର ଭାଷାର ବହି ଉପଲବ୍ଧ ରହିଅଛି ଏବଂ ପିଲାମାନେ ଯେଉଁ ମାନେକି ନିଜ ପ୍ରିୟ ପୁସ୍ତକ ବା ପ୍ରିୟ ଲେଖକଙ୍କ ପୁସ୍ତକ ପଢ଼ିବାକୁ ଚାହାନ୍ତି ଅନେକାଂଶରେ ଏହି ଲାଇବ୍ରେରୀକୁ ଯାଇ ନିଜର ସମୟ ଅତିବାହିତ କରିଥାନ୍ତି ମୁଁ ମୋର ଘରେ ପୌରାଣିକ ବା ଆମର ପାରମ୍ପରିକ ବହି ସବୁ ପଢ଼ିବାକୁ ପସନ୍ଦ କରିଥାଏ ଯେପରିକି ଗୀତା ଭାଗବତ ଓ ରାମାୟଣ କାରଣ ମୋତେ ଏଥିରୁ ବହୁତ କିଛି ଶିଖିବାକୁ ମିଳିଥାଏ ଯାହାକୁ ନେଇକି ମୁଁ ମୋର ଆଗାମୀ ଜୀବନରେ କାର୍ଯ୍ୟରତ ଭାବେ ତାକୁ ଲଗାଇଥାଏ